ଆମେ ଓଡ଼ିଆ ସବୁଠୁ ବଢ଼ିଆ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଆମେ ଓଡ଼ିଆ ଭାଷାର ଓଡ଼ିଆ ଭାଷା ବହୁତ ବଢ଼ିଆ ବାକ୍ୟ ହେଉଛି ରୁଢ଼ି ଗୁଡ଼ିକ ଆଉ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡ଼ା କାଠେ